ମୁଁ ସୋଲୋ ହାଇକିଂ କରିବା ସହିତ ଗ୍ରୁପ୍ ସହିତ ମଧ୍ୟ ଯାତ୍ରା କରିଛି ସୋଲୋ ହାଇକିଂରେ ଏକଲା ଯିବାପାଇଁ ପଡ଼ିଥାଏ ଯେଉଁଟାକି ବହୁତ ବିରକ୍ତିକର ଥାଏ କିନ୍ତୁ ଯେତେବେଳେ ଆମେ ସାଙ୍ଗମାନଙ୍କ ସହିତ କି ପରିବାରବର୍ଗ ସହିତ ମିଶିକି ଯାଇଥାଉ ସେଇଟା ବହୁତ ମନୋରଞ୍ଜନ ହୋଇଥାଏ ଆମେ ହସ ଗମାତ ହୋଇକି ଗ୍ରୁପ୍ରେ ଟ୍ରେକିଂ କରିଥାଉ ସେଇଟା ବେଶି ଭଲଲାଗେ ଗ୍ରୁପ୍ରେ ଗଲେ ସୁବିଧା ଅସୁବିଧାରେ ନିଜନିଜକୁ ଆମେ ସାହାଯ୍ୟ କରିଥାଉ ମିଳିମିଶି ଖାଇଥାଉ ଯାହାବି କରୁ ମିଳିମିଶି କରୁ ଆଉ କାମ ସବୁ ବାଣ୍ଟିକି କରିଥାଉ ସେଥିପାଇଁ ମୁଁ ଗ୍ରୁପ୍ରେ ଯିବାଟା ବହୁତ ପସନ୍ଦ କରେ ଆଉ ପରିବାରବର୍ଗ ସହିତ ଯିବାଟା ମୋତେ ବହୁତ ଭଲଲାଗେ ସୋଲୋ ହାଇକିଂ କଲେ ଏକଲା ଯିବାକୁ ପଡ଼େ ଯାହାଫଳରେ ଆମେ ଏକଲା ଅନୁଭବ କରିବା ଅସୁବିଧା ସୁବିଧାରେ ଆମ ପାଖରେ କିଏ ନଥିବେ ତ ସେଇଟା ବି ଭଲ କିନ୍ତୁ ଗ୍ରୁପ୍ରେ ଯିବାଟା ବହୁତ ଭଲଲାଗିବ